ଭାରତର ପ୍ରଥମ କ୍ରୀଡ଼ା ହେଉଛି ହକି ହକି ଖେଳରେ ଯୋଉ ଆମର ଥିଲେ ଆପଣମାନେ ଜାଣିଥିବେ ଧ୍ୟାନ ଚାନ୍ଦ ସେ ତାଙ୍କୁ ଯାଦୁଗର ବୋଲି କହୁଥିଲେ କାରଣ ହକି ବଲ୍ ହକି ଷ୍ଟିକ୍ରେ ବଲ୍ଟାକୁ କେମିତି ନେଉଥିଲେ ଏବଂ କେମିତି ସିଏ ପ୍ରସିଦ୍ଧ ହେଇ ପାରିଥିଲେ ସେଇଟା ହେଉଛି ଆମମାନଙ୍କୁ ଉତ୍ସାହିତ କରିଥିଲା ଏ ଏବେ ଯୋଉ ଖେଳ ଆସିଛି ସବୁଠାରୁ ବଡ଼ ପ୍ରିୟ ଖେଳ ହେଉଛି କ୍ରିକେଟ୍ କ୍ରିକେଟ୍ ଖେଳରେ ବହୁତ ଜଣ ଅବଶ୍ୟ ଇଏ କରିଛନ୍ତି ରେକର୍ଡ଼ କରିଛନ୍ତି ତେବେ ପ୍ରତ୍ୟେକ ଆମେ ଜାଣିଛେ ଯେ ସଚିନ୍ ତେନ୍ଦୁଲକର୍ ସୁନୀଲ୍ ଗାଭାସ୍କର୍ ଆଉ ରବି ଶାସ୍ତ୍ରୀ ଛଅଟା ବଲ୍ର ଛଅଟା ଛଅ ଆମର୍ ଆମର ଇଏ ଗାଙ୍ଗୋଲି ସୌରଭ ଗାଙ୍ଗୋଲି ତା'ପରେ ଯୁବରାଜ ସିଂ ଯୁବରାଜ ସିଂ ଗୋଟେ ଇଣ୍ଟର୍ନ୍ୟାସ୍ନାଲ୍ରେ ସିଏ ଛଅଟା ଛଅଟା ବଲ୍କୁ ଛଅଟା ଛଅ ମାରିଥିଲେ ଏବେ ଆସିଛି ଯଶଶ୍ରୀ ଯଶୱାଲ ଆଉ ରୋହିତ ଶର୍ମା ଏହାଙ୍କ ପରେ ପରେ ଦେଖାଯାଉଛି ଯେ ହାର୍ଦ୍ଧିକ ପାଣ୍ଡିଆ ସିଏ ବି ଭଲ୍ ଖେଳୁଛନ୍ତି ଆଉ ହାର୍ଦ୍ଧିକ ପାଣ୍ଡିଆ ସହିତ ଅଛନ୍ତି ଆମର ଆଉ ଗୋଟେ ହିଟର୍ ଯିଏକି ଋତୁରାଜ ଗାଏକ୍ୱାଡ଼ ସିଏ ବି ଭଲ ଖେଳୁଛି ଏହି ଖେଳାଳି ମୁଁ ଭଲ ଭାବରେ ଜାଣିଛି ଆହୁରି ଖେଳାଳିମାନଙ୍କର ନା ଜାଣିଛି ଯେଉଁଟା ହେଉଛି ଯଶଶ୍ରୀ ଯଶପ୍ରିତ୍ ଯଶପ୍ରିତ୍ ବୁମ୍ ବୁମୁରା